ହଁ ବରା କ'ଣ ଦୋକାନ ଖୋଲିଚୁ କି କ'ଣ କ'ଣ ବରା କ'ଣ କ'ଣ କେତେଟା ଆଇଟମ୍ ବନେଇଛୁ ଚଣା ଆଉ ଚଣା ତରି ହଁ ତରି ବି ବଣିଚୁ ବରା ଏମିତି ଏବେ କଣ ଭଲ ଚାଲିଚି ଦୁକାନ କାାଇଁକି ବରାରେ କ'ଣ ମିସ୍ ହଉଚୁ କି ତ ଭଲ ଚାଲନ କେମିତି ସିଏ ଆଗ ତ ଭଲ ଚାଲୁଥିଲା ତ ଛୁଆମାନଙ୍କୁ କେମିତି ଭରଣ ପୋଷଣ କରୁଛୁ ହୁଁ ଓ ସେଇ ଦୋକାନ ଦୋକାନ ସେଇଠି ଘର ଦେଖିଲେ କରିବୁ ଦୋକାନ ଓ ଛୁଆମାନଙ୍କୁ ଗମେଣ୍ଟ ମ ସ୍କୁଲରେ ଦେଇଛୁ ଯେ କ'ଣ ସେମାନେ ଖା ଖାଦ୍ୟପେୟ ଭଡ଼ା କେତେରେ ନେଲେ ଭଡ଼ା କେତେ ଦେଲେ ହେଲେ ଭଡ଼ା କେତେ ଦେଲେ

ହଉ ହ

ହଁ ସେଠି ଭଲ ଦୋକାନ କଲେ ତୁ ଭଲ ଘର ଘର ପୋଷଣ କରିପାରିବୁ ଭଲ ଭଲ ବରା ହୁଁ ହୁଁ ଫେମିଲି ନେବୁ କି ଫେମିଲି ନେବୁ କି ନା ତୁ ବରା ଦୋକାନ ଭଲ୍ ଚଲିଲେ ଫେମିଲି ବି ନେଇ ପାରବୁ ଭଲ ପଇସା ଯଦି ଆଦାୟ ହେବା ଭଲ ଜିନିଷ ଯଦି ତିଆରି କରିବୁ ଭଲ ବିକ୍ରି ହେବା ତୁ ଭଲ ପଇସା ପାଇବୁ ଭଲ ଫ୍ୟାମିଲି ନେଲେ ଚଲେଇପାରିବୁ ସୁଖରେ ରହିପାରିବୁ ହଉ ତାହେଲେ ମୁଁ ଦେଖିଦେବି ଆଉ ଭଡ଼ାଘର ଗଲାପ ଦେଖିତେ କଲ୍ କରିବି ତୁ ଯିବୁ